ଆରେ ତୁମେ କ୍ଷୀର ଏବେ ଆମ କ୍ଷୀର ତୁମ କ୍ଷୀରରା ଭଲ ପଡ଼ୁନି କ୍ଷୀର ବହୁତ ଖରାପ ଆସୁଛି ତୁମର ପାଣି ମିଶାଉଛ ଆଉ ବହୁତ ଯାଗାକୁ ଗଲେ ତୁମେ ଟାଇମ୍ରେ କ୍ଷୀର ଦେଇ ଦେଉଛି କିନ୍ତୁ ତୁମ କ୍ଷୀର ଭଲ ଆସୁନି ଆଉ କଣ କରିବି ତୁମେ ନିଜେ କୁହ ତୁମ କ୍ଷୀର ବହୁତ ଖରାପ ପଡ଼ୁଛି କିନ୍ତୁ ତୁମେ କମ୍ପ୍ଲେନ ଆମ୍ ଭୁଲ କାମ କରୁଛ କ୍ଷୀରରେ ପାଣି ମିଶା ବହୁତ ଆସୁଛି ପିଲାଛୁଆ ଗୁରା ଖାଉଛନ୍ତି ଯେ ପିଲାଛୁଆ ବି ରୋଗଣା ହୋଇକି ପଡ଼ୁଛନ୍ତି ତାଙ୍କ ଦେହ ବି ବହୁତ ଖରାପ ହେଉଛି ସେମାନେ ତୁମେ କି ଭଳିଆ କ୍ଷୀର ଦେଉଛ ଯେ ବେପାର ଲସ୍ରେ ପଡ଼ିବାର ନାହିଁ ଯେଉଁଟା ତ ସତରେ ଅଛି ସେଟା ସତ କହିବି ନା ଲୋକମାନେ କଣ କହିବେ ମୁଁ ତ କହୁଛି ଜାଣି ମୁଁ କ୍ଷୀର ଖୁଆଉଛି ମୋ ପିଲାମାନେ ବି ଖରାପ ହେଉଛନ୍ତି ତୁମଠୁ ବି ମୁଁ କ୍ଷୀର ଆଣୁଥିଲି ଭଲ ଭଲରେ ଚାଲୁଥିଲା କ୍ଷୀର ଭଲ ବି ହେଉଥିଲା ଏବେ କ୍ଷୀର ତୁମର ଏବେ ଖରାପ ପଡ଼ୁଛି କିନ୍ତୁ ଏବେ ସବୁଦିନ କାହିଁ ସେହିଟା ମୁଁ କହିପାରିବିନି କ୍ଷୀରରେ ପାଣି ମିଶା ହେଉଛି ତୁମେ କଣ କ୍ଷୀରରେ ମିଶାଉଛ କେମିତି କଣ ଦେଉଛ କିନ୍ତୁ ତୁମ କ୍ଷୀର ଖରାପ ପଡ଼ୁଛି ଆଉ ମୋର ଛୋଟ ଛୋଟ ପିଲା ବି ଘରେ ଅଛନ୍ତି ସେମାନେ ବି ଖାଇକି ସେମାନେ ବି ଅସୁବିଧାରେ ତାଙ୍କ ଦେହ ବି ଖରାପ ହେଲାଣି ସେମାନେ ବି ମେଡ଼ିକାଲରେ ପଡ଼ୁଛନ୍ତି ତାଙ୍କ ଦେହ ବହୁତ ଖରାପ ବି ହେଲାଣି ଆଉ କେଉଁ ଦୋଷ ନାହିଁ ସବୁ କିଛି ସବୁ ବୁଝା ହେଉଛି ଏମିତିରେ ଖାଲି ତୁମଠୁ କ୍ଷୀର ଆସିକି ସବୁଦିନ ସକାଳେ ତୁମେ ଆଠଟାରେ ଆଣିକି କ୍ଷୀର ଦିଅ ସେମାନେ ଖାଆନ୍ତି ସେଥିରେ ଏମିତି ଅସୁବିଧା ହେଉଛି ଆଉ କଣ ମୁଁ ବୁଝୁଛି ତୁମ କ୍ଷୀର ଏକ ନମ୍ବର ଥିଲା ତୁମର ବ୍ୟବସାୟ ହେଲା ପରେ ତୁମେ ତାକୁ ଯାଇଁକି ତାକୁ କ୍ଷୀରରେ ପାଣି ମିଶାଇକି ତୁମେ ବିକୁଥିବ ସେମିତି ଫରଜରି କରିକି ତୁମେ ବି କ୍ଷୀର ବିକୁଥିବ ତୁମ ବେପାରଟା ଭଲ ହେଲା ବୋଲି ତୁମେ ସେ ଭଳିଆ ବିକୁଥିବ ସେହିଥିପାଇଁ ପିଲାଙ୍କ ଦେହ ବି ଏମିତି ଖରାପ ହୋଇଛି ମେଡ଼ିସିନ ଦେଉଛୁ ତଥାପି କାମ କରୁନି ଦେହ ତାଙ୍କ ଖରାପ କ୍ଷୀର ବହୁତ ବର୍ଷ ହେଲା ତୁମେ ବେପାର କଲଣି ମୁଁ ମନା କରୁନି କିନ୍ତୁ କ୍ଷୀର ତୁମର କାହିଁକି ଏତେ ଖରାପ ପଡ଼ୁଛି ପିଲାମାନଙ୍କ ଦେହ ବି ଖରାପ ହୋଇଛି ତୁମେ ବହୁତ ବର୍ଷ ହେଲା ବେପାର କଲଣି ମୁଁ ବି ତୁମଠୁ ବହୁତ ଦିନ ହେଲା କ୍ଷୀର ରଖିଲିଣି ସବୁଦିନ ଭଲ ପଡ଼ୁଥିଲା କ୍ଷୀରଟା ତା'ପରେ ବସାଇ ଦେଲା ପରେ କ୍ଷୀରଟା ସିଝାଇବା କ୍ଷୀରଟା ବସାଇ ଦେଇକି ସିଝାଇ ଦେଲା ପରେ ତା'ପରେ କ୍ଷୀରଟା ପୁଣି କଣ ହେଉଛି ସେ ଫୁଣି ଉତୁରିକି ତା'ପରେ ଅଲଗା ହୋଇଯାଉଛି କ୍ଷୀରର ଭଲ ଦେଖାଯାଉନି କଳା କଳା ପଡ଼ିଯାଉଛି ପୁରା କ୍ଷୀର ଠିକ୍ ଟାଇମ୍ରେ ଆସୁଛି କ୍ଷୀର ଠିକ୍ ଟାଇମ୍ରେ ଆସୁଛି କିନ୍ତୁ କ୍ଷୀର ଖରାପ ପଡ଼ୁଛି ଆମେ କଣ କରିବୁ ତୁମେ ନିଜେ କହୁନ ନାହିଁ ତୁମ କ୍ଷୀର ଟୋଟାଲି ଭଲ ପଡ଼ୁନି କହିଲେ କଣ ହେବ